ହଁ ମ୍ୟାମ୍ ଆସନ୍ତୁ ବସନ୍ତୁ ମ୍ୟାମ୍ ହଁ ନା ତ ଆପଣ କ୍ଲାସ୍ କରିଲେଣି ମ୍ୟାଡ଼ାମ୍ ଆପଣଙ୍କର ଯାହା ବି ପିରିଅଡ଼୍ ଥିଲା ହଁ କେତେଟା କ୍ଲାସ୍ ଆପଣଙ୍କର ଦିଆଯାଇଛି କି ଆପଣଙ୍କୁ ଓହୋ କେଉଁ କେଉଁ କ୍ଲାସ୍ ସରିଲାଣି କି ହଁ ହଁ ସବୁ ସବୁ କ୍ଲାସ୍ ସବୁ କ୍ଲାସ୍ ମାନେ ସବୁ ଠିକ୍ ଟାଇମ୍ରେ ସରିଗଲା ତ ହଁ ହଁ ଆଚ୍ଛା ଆଉ କ୍ଲାସ୍ ମାନେ ହୋମ୍ୱାର୍କ ତ ଦେଇଥିବେ ସମସ୍ତଙ୍କୁ ଷ୍ଟୁଡ଼େଣ୍ଟସ୍ ମାନଙ୍କୁ ହୁଁ ହଉ ଆଉ ଏବେ ପ୍ରୋଜେକ୍ଟ ମାନେ ତ ୟୁନିଟ୍ ଟେଷ୍ଟ୍ ତ ରେଜଲ୍ଟ ଦେଇଦେଇଥିବେ ସମସ୍ତଙ୍କୁ ନା

ହଁ ହଁ କହିଦେଇଥାନ୍ତୁ ସମସ୍ତଙ୍କୁ ଲାଷ୍ଟ୍ ଡେଟ୍ ସେଇ ଡେଟ୍ ଭିତରେ ସବୁ ସମିଟ୍ କରାଇଦେବେ ହଁ ୟୁନିଟ୍ ଟେଷ୍ଟ୍ର ରେଜଲ୍ଟ ସମସ୍ତଙ୍କୁ କହିଲେ ପ୍ୟାରେଣ୍ଟ ମାନଙ୍କୁ ଇନ୍ଫର୍ମ୍ କଲେ କାହା କାହାର କି କାହାର ବାକି ଅଛି ହଉ ଆପଣ ତାଙ୍କୁ ତାଙ୍କ ପ୍ୟାରେଣ୍ଟସ୍ଙ୍କୁ ଡାଇରେକ୍ଟ କହନ୍ତୁ ମାନେ ତାଙ୍କ ଷ୍ଟୁଡ଼େଣ୍ଟକୁ କହନ୍ତୁ ତାଙ୍କ ବାପା ମାଙ୍କୁ ଡାକିକି ଆଣିବେ କଥା ହେବେ ଆପଣ ହଁ ଆଉ ପିସ୍ ତ ସମସ୍ତେ ପେ କରିଦେଇଥିବେ ବୋଧେ ସବୁ ତାଙ୍କ କ୍ଲାସ୍ରେ ହଉ ଯେଉଁମାନଙ୍କର ହେଇନି ସେମାନଙ୍କର ଟିକେ ନୋଟିସ୍ ଦେଇଦେବେ ହଁ ତ ସେମାନଙ୍କୁ କହିବେ ତାଙ୍କର ଷ୍ଟୁଡ଼େଣ୍ଟ କେମତି ଛୁଆ ତାଙ୍କର କେମତି ଏଟେଣ୍ଟିଭ୍ ରହୁଛି କି ନାଇଁ କ୍ଲାସ୍ ରୁମ୍ରେ କ'ଣ ଶୁଣୁଛି କ୍ଲାସ୍ ହୋମ୍ୱାର୍କ କରୁଛି କି ନାଇଁ ସବୁ ସେମାନଙ୍କୁ କହିବେ ତା ପରେ ତାଙ୍କ ତାଙ୍କୁ କହିବେ ଯେ ପ୍ୟାରେଣ୍ଟସ୍ ମାନେ ଧ୍ୟାନ ଦେବେ ଟିକେ ତାଙ୍କୁ ଷ୍ଟୁଡ଼େଣ୍ଟକୁ ହଉ ଆପଣ ବି ତା ଆପଣଙ୍କ ତରଫରୁ ଧ୍ୟାନ ଦିଅନ୍ତୁ ସେମାନେ ବି ତାଙ୍କ ତରଫରୁ ଧ୍ୟାନ ଦେବେ ହୁଁ ଆଉ ସମର୍ ଭେକେସନ୍ର ନୋଟିସ୍ ବି ଦୁଇ ତିନ ଦିନ ମଝିରେ ଆସିବ ଆପଣଙ୍କୁ ବି ଇନ୍ଫର୍ମ୍ କରାଦିଆଯିବ କେବେ କ'ଣ ଆଉ ଏବେ ତ ସମର୍ ଭେକେସନ୍ ପରେ ଗୋଟେ ନୋଟିସ୍ ଦିଆଯିବ କି ସମସ୍ତଙ୍କ ଟାଇମ୍ ଟେବୁଲ୍ ଚେଞ୍ଜ୍ ହବ ଏବେ ସବୁ ଟିଚର୍ର ତ ଆପଣ ବି ଠିକ୍ ସେଇ ଟାଇମ୍ରେ ଆପଣଙ୍କୁ ଯାହା ଦିଆଯିବ ସେଇ ଟାଇମ୍ରେ ଆସିବେ କ୍ଲାସ୍ କରିବେ ହଁ ଏଇଟା ସମର୍ ଭେକେସନ୍ ପରେ ନୋଟିସ୍ ଦିଆଯିବ କେଉଁ କେଉଁ ଟିଚର୍ର କେଉଁ ଟାଇମ୍ରେ କ୍ଲାସ୍ ହବ ସବୁ କ'ଣ ହଉ ହଉ ଏଇଟା ହିଁ ସମସ୍ତଙ୍କୁ ସବୁ ଟିଚର୍ଙ୍କୁ ଇନଫର୍ମ୍ କରାଯାଉଛି ତ ଆପଣଙ୍କୁ ବି ଡାକିଥିଲି କରିବା ପାଇଁ ଇନଫର୍ମ୍ ହୁଁ ହଉ ମ୍ୟାମ୍ ଆପଣ ଯାଆନ୍ତୁ କ୍ଲାସ୍ କରିବେ ଆପଣଙ୍କର ହଉ ଓକେ ଓକେ ଥ୍ୟାଙ୍କ୍ ୟୁ